ହଁ ଆଜିକାଲି ପିଲାମାନେ ସ୍କିନ୍ ଟାଇମ୍ କାରଣରୁ ଅଧିକ ଗେମ୍ ଖେଳନ୍ତି ନାହିଁ କିନ୍ତୁ ଏହା ଭୁଲ୍ ପିଲାମାନେ ଗେମ୍ ଖେଳିବାକୁ ବିଭିନ୍ନ ପ୍ରକା ଗେମ୍ ଖେଳିବା ଦ୍ଵାରା ତାଙ୍କର ଶାରୀରିକ ଶାରୀରିକ ର ଶରୀରର ଉନ୍ନତି ଘଟିଥାଏ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାକୁ ମନ ଲାଗିଥାଏ ପିଲାମାନେ ଗେମ୍ ନଖେଳିଲେ ତାଙ୍କର ପିଲାମାନଙ୍କୁ ସବୁବେଳେ ମନ୍ଦାଳିଆ ଫିଲ୍ ହୋଇ ମନ୍ଦାଳିଆ ଲାଗିଥାଏ ଯାହା ଫଳରେ ସେମାନେ କୌଣସି କାର୍ଯ୍ୟ କରିପାରନ୍ତି ନାହିଁ ସେମାନେ ଅଧିକରୁ ଅଧିକ ଗେମ୍ ଯେଉଁ ଗେମ୍ରେ ଶାରୀରିକ ପରିଶ୍ରମ ହୋଇଥାଏ ଯଥା ଫୁଟବଲ୍ ଭଲି କ୍ରିକେଟ୍ ଏପରି ଭାବରେ ଗେମ୍ ଖେଳି ଏପରି ଭାବରେ ଗେମ୍ ଖେଳିବା ଖେଳିବା ଉଚିତ୍ ଏବଂ ସେମାନଙ୍କର ଭ୍ରାନ୍ତ ଧାରଣା ଆମେ ଗେମ୍ ଖେଳିଲେ ସ୍କିନ୍ ହେବ ତାହା କୌଣସି ଭାବରେ ବାଧକ ନୁହେଁ ପିଲାମାନେ ଗେମ୍ ଖେଳିବା ଦ୍ଵାରା ତାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବରେ କାର୍ଯ୍ୟ କରିଥାଏ ଏବଂ ବଡ଼ ହେବା ପରେ କୌଣସି ବି କୌଣସି ବି କାର୍ଯ୍ୟ କରିବା ପାଇଁ ସେମାନେ ସଙ୍କୋଚ ବୋଧ କରନ୍ତି ନାହିଁ ଏବଂ ଶାରୀରିକ ପରିଶ୍ରମ କାର୍ଯ୍ୟ ଦ୍ୱାରା ରନିଙ୍ଗ୍ ଗେମ୍ ରନିଙ୍ଗ୍ ସଟ୍ପୁଟ୍ ଇତ୍ୟାଦିରେ ଭାଗ ନେଇ ସେମାନେ ରାଜ୍ୟ ସ୍ତରୀୟ ଜିଲ୍ଲା ସ୍ତରୀୟ ବିଶ୍ୱ ଆନ୍ତର୍ଜାତୀୟ ସ୍ତରୀୟରେ ଭାଗ ନେଇ ନିଜ କ୍ୟାରିଅର୍ ମଧ୍ୟ ଗଢ଼ି ପାରିବେ ଏପରି ଭାବରେ ପିଲାମାନେ ଗେମ୍ ଖେଳିବା ନିହାତି ଦରକାର ଏବଂ ଗେମ୍ ଖେଳି ଯେଉଁ ବି ଗେମ୍ ଗେମ୍ ଖେଳୁଛନ୍ତି ଯେଉଁ କିନ୍ତୁ ତାଙ୍କର ଭଲ ହେଉଛି ସେଇ ଗେମ୍ ମଧ୍ୟରେ ଆଗକୁ ଯିବା ଆଗକୁ ଯିବା ଉଚିତ୍